ମୁଁ ଧରୁଥିବା ମାଛ ଗୁଡ଼ିକ ହେଲା ରୋହି ଭାକୁର ପୋହଳା ଶାଳ ମାଛ ଚିଙ୍ଗୁଡ଼ି ଆଉ କେରାଣ୍ଡି ରୋହି ମାଛ ର ଚାହିଦା ବେଶୀ ରହୁଛି ଛୋଟ ମାଛ ର ବି ବେଶୀ ରହୁଛି ମୁଁ ସବୁବେଳେ ଚୂନା ମାଛ ଓ ରୋହି ମିରିକାଳୀ ଧରିଥାଏ ରୋହି ର ଦାମ ରହୁଛି ଦୁଇଶହ ଟଙ୍କା କିଲୋ ପିଛା ଛୋଟ ମାଛ ର କିଲୋ ପିଛା ଶହେ ଷାଠିଏ ଟଙ୍କା ରହୁଛି ଚିଙ୍ଗୁଡ଼ି ବଡ଼ ଚିଙ୍ଗୁଡି ଗୋଟେ ଆସୁଛି ତାର ଚାରିଶହ ଟଙ୍କା ରହୁଛି ତାର ଛୋଟ ଚିଙ୍ଗୁଡ଼ି ବି ଗୋଟେ ଆସୁଛି ତାର ଦୁଇଶହ ଟଙ୍କା ରହୁଛି ଏ ଯେଉଁ ପୋହଳା ଦେଢ଼ଶହ ଟଙ୍କା ଏମିତି କି ସବୁ ରେଟ ତାର ରହୁଛି